ଏ ପାଞ୍ଚ ଦିନ ତଳେ ମୁଁ ଫ୍ୟାମିଲି ସୋନପୁର ଫ୍ୟାମିଲି ବଜାରରୁ ଏଟାକୁ କିଣିକି ଆଣିଥିଲି କିନ୍ତୁ କିଣିକି ଆଣିସାରିଲା ପରେ ସେଟା କେତେଦିନ ଗଲା ପରେ ସେ ଜିନିଷଟି ଖରାପ ବାହାରିଲା ଏବଂ ତାହା ବହୁତ ନିକୃଷ୍ଟ ଧରଣର ଥିଲା ତାର ରଙ୍ଗ ମଧ୍ୟ ଅତି ଶୀଘ୍ର ଛାଡ଼ିଗଲା ଏବଂ ଏହା ବହୁତ ଖରାପ ଜିନିଷ